କଳାକାରଙ୍କ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଆମକୁ ପ୍ରଥମେ ସମସ୍ତେ ଉତ୍ସାହ ସୃଷ୍ଟି କରାଇବା ଦରକାର ଆଉ ତା'ପରେ ଆମର ଯେଉଁ ଡିଜିଟାଲ୍ ପ୍ରଭାବ ସାମ୍ପ୍ରତିକ ଇଏର ଅଛି ତାକୁ ମଧ୍ୟ ଆମେ କଳାକାରମାନ ଆଉ ଆଜିକାଲି ଆଉ ନିଜେ ଲୋକ ଦେଖିବାକୁ ଭଲ ପାଉନାହାନ୍ତି ଯେଉଁଠିକି କାମ ବ୍ୟସ୍ତରେ ରହିଯାଉଛନ୍ତି ସେଇଟା ପାଇଁ ଟି ଭି ଏବଂ ଫୋନ୍ରେ ଏସବୁ ଗୁଡ଼ିକ କଳାକାରମାନଙ୍କର ଯେଉଁ କଳାକୃତି ମାନେ ଦେଖୁଛନ୍ତି